ଦେଖନ୍ତୁ ଦେଖିବାକୁ ଗଲେ ଆଜିକାଲି ଯେଉଁ ଅନ୍ଲାଇନ୍ ଅନ୍ଲାଇନ୍ ମାଧ୍ୟମରେ ସମସ୍ତେ ଟିଭିର ଟି ଭି ସାହାଯ୍ୟରେ କିମ୍ବା ଗେମ୍ରେ ଫୋନ୍ ଖେଳି ଖେଳି ବସିଲେ ଆଗେ କ'ଣ ହେଉଥିଲା କି ଆଗେ ସମସ୍ତେ ମିଶି ପିଲାମାନଙ୍କ ସହ କେଉଁଠି କ୍ରିକେଟ୍ ତ କେଉଁଠି ଫୁଟ୍ବଲ୍ ଖେଳୁଥିଲେ ତା'ଦ୍ଵାରା ତା'ଦ୍ଵାରା ଆମ ଶରୀର ସବୁବେଲେ ସୁସ୍ଥ ଏବଂ ସୁସ୍ଥ ଏବଂ ଭଲ ରହୁଥିଲା କିନ୍ତୁ ଏବେ ଧୀରେ ଧୀରେ ଗେମ୍ ଖେଳିବା ବନ୍ଦ ହେଲାଣି କିନ୍ତୁ ଦେଖିବାକୁ ଗଲେ ଆମେ ଆମେମାନେ ଯେଉଁ ଫ୍ରି ଟାଇମ୍ରେ ଗେମ୍ ଖେଳିବା କିମ୍ବା କ୍ରିକେଟ୍ ହେଉ ଫୁଟ୍ବଲ୍ ହେଉ କି କୌଣସି ଏକ୍ସର୍ସାଇଜ୍ କରିବା ଦ୍ୱାରା ଆମ ଶରୀର ସୁସ୍ଥ ରହିବ ଏବଂ ଠିକ୍ ରହିବ